ଆଗ କାଳର ଲୋକମାନଙ୍କର ବହୁ ଅସୁବିଧା ଏବଂ ବିକାଶ ମଧ୍ୟ ହୋଇପାରୁନଥିଲା କାରଣ ସେମାନେ ଅନ୍ଧବିଶ୍ୱାସକୁ ଗ୍ରହଣ କରୁଥିଲେ ଏବଂ ଜାତିଭେଦ ଦ୍ୱାରା ବହୁ କାର୍ଯ୍ୟକୁ ରୋକିବାକୁ ପ୍ରଚେଷ୍ଟା ମଧ୍ୟ କରୁଥିଲେ ଏବଂ ନିଜକୁ ସଠିକ୍ ଭାବରେ ରଖିବା ପାଇଁ ସେମାନେ କୌଣସି ବି ସ୍ତରକୁ ଯାଇପାରୁଥିଲେ ଏବଂ ନିଜର ସମସ୍ୟାକୁ ସେ ପଞ୍ଚାୟତ ଆଗରେ ସମାଧାନ କରୁଥିଲେ ଏବଂ ବହୁ ଜାଗାକୁ ଯିବାକୁ ମଧ୍ୟ ନିବାରଣ କରାଯାଉଥିଲା ଏବଂ ଡାକ୍ତରଖାନାକୁ ନଯାଇ ସେମାନେ ଗୁଣି ଗାରେଡ଼ି ଉପରେ ବିଶ୍ୱାସ କରୁଥିଲେ କୌଣସି ପ୍ରକାର ଔଷଧ ବାହାରୁ କିଣି ଆଣି ଖାଇ ପାରୁନଥିଲେ ଆଗକାଳରେ ଚାଳ ଛପର ଥିଲା ଏବଂ ଏଇ କାଳରେ ଏବେ ବିକାଶ ବା ଉନ୍ନତି ଘଟି ବହୁ ପ୍ରକାରର ଛାତ ଏବଂ ପକ୍କା ଘର ହୋଇପାରିଛି